ହ୍ୟାଲୋ ଯେଉଁ ମୁଁ ଏଇ ସିଟ୍ଟାରେ ବସିବିନି ମୋତେ ଏଠି ଭଲ ଲାଗୁନି ସେ ପାଖରେ ଯେଉଁ ବସିଛନ୍ତି ସେ ଟିକେ ମାନେ ମାନେ ଗୁଟୁଖା ଗୁଟୁଖା ଖାଉଛନ୍ତି ନା କ'ଣ ଟିକେ ସ୍ମେଲ୍ ହେଉଛି ମୋତେ ଟିକେ ଭାଇ ଆଗ ସିଟ୍ଟା ଟିକେ ଦିଅନ୍ତୁ ହବ ଯେ ମୋତେ ଏଠି ଭଲ ଲାଗୁନି ଆଗ ଛକ ପାଇଁ ତ ଆହୁରି ଅଛି ଛଅ ସାତ କିଲୋମିଟର ଆଉ ଟିକିଏ ନହେଲେ ସେଠି ନହଉ ହଁ ମୁଁ ବି ଆପଣଙ୍କୁ କହିଥିଲି କି ମୋତେ ଟିକେ ଡୋର କରି ଯେଉଁ ଝରକା କଡ଼ ସିଟ୍ଟା ଦେବେ ବୋଲି ମୋତେ ବି ଟିକେ ଟିକେ ବାନ୍ତି ବାନ୍ତି ଲାଗେ ଆଉ ସେକ ସେ ଟିକେ ସ୍ମେଲ୍ ହେଉଛି ବୋଲି ମୋତେ ବାନ୍ତି ବି ଲାଗୁଛି ଆଉ ସେଟା ନହେଲେ ଆଉ କେଉଁ ସିଟ୍ ଟିକେ ଫାଙ୍କା ହବନି ହଁ ଟିକେ ଦେଖିକି କରିବେ ଆଉ ଯଦି କିଏ ଆସିବେ ବସିବା ପାଇଁ ଆପଣ ମୋ ସିଟ୍ରେ ତାଙ୍କୁ ପଛେ ବସେଇବେ ମୋତେ ସେଠି ଆଗକୁ ହଁ ସେ ମୋତେ ଟିକେ ଠିକ୍ ଲାଗିଲାନି ତ ସେ ବସିବା ପାଇଁ ଟିକେ ବାନ୍ତି ବାନ୍ତି ମୋ ଟିକେ ବାନ୍ତି ପେସେଣ୍ଟ ସେଥିପାଇଁ କାଳେ ବାନ୍ତି ବାନ୍ତି ହେଇଯିବ ସେଥିପାଇଁ ନା ଟିକେ କହିଦିଏ ହଉ ତା'ହେଲେ ହଉ ଠିକ୍ ଅଛି